ଆମର ବରଗଡ଼ ଜିଲ୍ଲାରେ ଆମର ଆମର ଇରା ହିଲ୍ସ୍ ଅଛି ଦେବକୁଣ୍ଡ ଗୋବର୍ଦ୍ଧନ ପୂଜା କରା ହେସି ଆମର୍ ପପଙ୍ଗା ପର୍ବତ ଅଛି ବୁଢ଼ା ରାଜା ଅଛି ଆମେ ଦେଖ୍ବାର୍ ଲାଗି ବହୁତ୍ ଚେଷ୍ଟା ବହୁତ୍ ଉତ୍ସାହିତ ହେସୁଁ ଆମର୍ ଇରା ସିମେଣ୍ଟ ଫ୍ୟାକ୍ଟ୍ରିନୁ ଆମର୍ ଗୋଟିଏ ଆମରି ଏ ଯେଉଁ ଇଟା ସିମେଣ୍ଟ ଫ୍ୟାକ୍ଟ୍ରିରେ ଗୋଟେ ଆମର ଏଇନ୍ଦା ଶିବ ମନ୍ଦିର ଅଛି ସେନୁ ବି ଆମେ ଦେଖିବାର୍ ଲାଗି ପର୍ଯ୍ୟଟକମାନେ ବହୁତ୍ ଯାସନ୍ ସେନ୍କେ ଆମର ଏ ପପଙ୍ଗା ପର୍ବତ ଗୋଟେ ଏମ୍ତା ପର୍ବତଟେ ବହୁତ୍ ସେମାନଙ୍କେ ବହୁତ୍ ଆମର୍ ଲୋକ୍ ଭିଡ଼୍ ହେସନ୍ ଅର୍ ଆମର୍ ଏଇନୁ ଦେବକୁଣ୍ଡବା ଗିରି ବି ବହୁତ୍ ଆମେ ସମସ୍ତେ ଯାଇ କିରି ସେଠାରେ ସାଇତେସୁଁ ଅର୍ ଆମର୍

ଗୋବର୍ଦ୍ଧନ ପୂଜାରେ ବି ଆମେ ସମସ୍ତେ ଯୋଗ ଦେସୁଁ ଅର୍ ଆମର୍ ଇଟା ଏନୁ ପପଙ୍ଗା ପର୍ବତ ତେନୁ ଯେତ୍କି ବି ଭିଡ଼ ସଙ୍ଗେ ବହୁତ୍ଟେ ଆମର୍ ଇଟା ଲୋକଙ୍କର ଉତ୍ସାହି ଦେସନ୍